ହଁ ମ୍ୟାଡ଼ମ୍ ନମସ୍କାର ଆପଣଙ୍କ ନାଁ କ'ଣ କସ୍ତୁରୀ ସାହୁ ମ୍ୟାଡ଼ାମ୍ ଆଚ୍ଛା ଆପଣ ତ ସାମ୍ବାଦିକ କାମ କରୁଛନ୍ତି ଭଲ ନାମୀ ସାମ୍ବାଦିକ ଆପଣ ଆଉ ଆମର ଏଇଠି ଯେଉଁ ଗଜପତି ଜିଲ୍ଲାରେ ଗଜପତି ଜିଲ୍ଲାରେ ଗୋଟେ ମାନେ ମେଳା ହେବାକୁ ଯାଉଛି ଗୋଟେ ଫଙ୍କସନ୍ ହବାକୁ ଯାଉଛି ସେଇଠି ସବୁ ବହୁତ କାର୍ଯ୍ୟକ୍ରମ ହବ ଆପଣ ଆମେ ଭାବୁଛୁ ଆପଣଙ୍କୁ ଇନଭାଇଟ୍ କରିବୁ ଆଉ ଆପଣ ଆସିକିରି ସବୁ ପ୍ରତ୍ୟେକ ଜିନିଷକୁ ଭଲ ପୁଙ୍ଖାନୁ ପୁଙ୍ଖ ଭାବରେ ଆପଣ ସେଟ୍ କରିକି ପେପରରେ ଛପେଇବେ ତ ମୋର ଆଶା ତ ଆପଣ ଏସବୁ କାମ ଆସିବେ ଆମର କରିବା ପାଇଁ କରିବେ ହଁ ତାହେଲେ ଆପଣ ଆପଣଙ୍କର ସବୁ ମାନେ ଡାଟା ସବୁ ନେଇକି ଆସିବେ ଆଉ ଆମର ଏଇଠି ସବୁ ବହୁତ ବଡ଼ ମେଳା ଆୟୋଜନ ହେଉଛି ତ ପ୍ରତ୍ୟେକ ଛୋଟ ଛୋଟ ଜିନିଷକୁ ଆପଣ ମାନେ ଲୋକ ଓଚନରେ ଆଣିବେ ବୋଲି ଆମର ବହୁତ ବିଶ୍ୱାସ ଆଉ ଆପଣ ସେଇ କାମଟା ଭଲ ଭାବରେ ସୁରୁଖୁରୁ ଭାବରେ ସୂଚାରୁ ରୂପେ ତୁଲେଇବେ ଆପଣ ରହିବେ ସବୁ ସମୟରେ ରହିବେ ପ୍ରତ୍ୟେକ ଘଟଣାକୁ ଆପଣ ଭଲ ଭାବେ ଟେଲିକାଷ୍ଟ କରିକି ଆପଣ ପେପରରେ ଛପେଇବେ